ହ୍ୟାଲୋ ଆଜ୍ଞା ଆ ଆପଣ ଆ ଆପଣ କେବେ ଯିବେ କି କୋଲକତା ଏ ଲୁଗାପଟା ରେଡ଼ିମେଡ଼୍ ଜିନିଷ ଆଣିବାକୁ ନାଇଁ ମୁଁ ମୁଁ ଟିକେ ଆପଣଙ୍କ ସହିତ ଯାଇଥାନ୍ତି ମୁଁ ଭାବୁଥିଲି ଗୋଟେ ନୂଆ ଦୋକାନ ଦେଇଥାନ୍ତି ଛୋଟ ମୋଟ ଦୋକାନ ଦେଇଥାନ୍ତି ଆପଣଙ୍କ ସହିତ ଯାଇଥିଲେ ମୁଁ ଯେତେ ପ୍ରକାର ଶାଢ଼ୀ ଯେମିତି ସିଲକ୍ ଶାଢ଼ୀ ସେ ପାଟ ଶାଢ଼ୀ କଟନ ଶାଢ଼ୀ ଯେତେ ପ୍ରକାର ଶାଢ଼ୀ ଅଛି ମୁଁ ସବୁଥିରୁ ପଚାଶ ଖଣ୍ଡ ଷାଠିଏ ଖଣ୍ଡ କି ଶହେ ଖଣ୍ଡ ଏନ୍ତି ଆଣିଥାନ୍ତି ଆପଣଙ୍କ ଦ୍ୱାରା ଆଣିଥିଲେ ଟିକେ କମ୍ ରେଟ୍ରେ ହେଇଥାନ୍ତା ମୁଁ ତ କୋଲକତା ବିଷୟରେ କିଛି ଜାଣିନି କି ଲୁଗା ବିଷୟରେ କିଛି ବେଶୀ ଜାଣିନି ଆପଣଙ୍କ ସହିତ ଯାଇଥିଲେ ଟିକେ ଭଲ ରେଟ୍ରେ ଭଲ ଜିନିଷ ପାଇଥାନ୍ତି ବୋଲି ଭାବୁଥିଲି ସେଥିପାଇଁ ଫୋନ୍ କରିଥିଲି ଆଉ ଆପଣ କେବେ ଯିବେ ହଁ ମୁଁ ସେଥିପାଇଁ ତ କହୁଥିଲି ଆପଣ ନିଜ ଲୋକ ଆପଣଙ୍କ ସହିତ ଗଲେ ମୋର ବହୁତ କମ୍ ରେଞ୍ଜରେ ସବୁ ଜିନିଷ ପାଇଯିବି କି କେମିତି ସେଲ୍ କରିବି ଆପଣଙ୍କ ସହିତ ବି କଥା ହେଇକି ମୁଁ ଜାଣିନି ସେଥିପାଇଁ ମୁଁ ଟିକେ ଫୋନ୍ କରି ଦେଇଥିଲି ଆଉ ଆଉ ଆଉ କେତେ ପ୍ରକାର ଶାଢ଼ୀ ଅଛି ଆପଣ ଜାଣିିଥିବେ ବହୁତ ପ୍ରକାର ଶାଢ଼ୀ ମୁଁ ଏରା ବେଶି ଶାଢ଼ୀ ବିିଷୟରେ ଜାଣିନି ତଥାପି ଯେତିକି ଜାଣିଛି ଆଉ ଆପଣ ଯଦି ଜାଣିଛନ୍ତି ସେ ବିଷୟରେ ଟିକେ ହେଠି କଥା ହବା ଗଲାବେଳେ ଆଉ ଆଉ କେତେ ଟଙ୍କା ହିସାବରେ ଲାଗିବ ଟିକେ କହିଦଅନ୍ତୁ କେତେ ଟଙ୍କା ନେଇକି ଯାଇଥିବି ଆଜ୍ଞା ଆଜ୍ଞା ଆ ହଉ ଆଉ କିଛି ଭଲ ଜିନିଷ ମିଳିବନି ଖାଲି ଏଇ କଟନ ସେ ସା ପାଟ ଏଇଟା ନା ଅଲଗା କିଛି ମିଳିବ ଏଠି ନାଇଁ ଗାଉଁଲି ଭଲ ଜାଗା ନା ଟିକେ ଭଲ ଜିନିଷ ଆଣିକି ଯେମିତି ସେଲ୍ କରିବା ଟିକେ ଭଲ ବିକ୍ରି ହବ ଆଉ କାହାକୁ ନେଇକି ଯିବି ନା ଏକୁଟିଆ ଯିବି ଆପଣଙ୍କ ସହିତ ଆଉ ହଉ ଆଉ କେବେ ଯିବେ ପରା ଟାଇମ୍ ଆଉ ଗାଡ଼ି ଫାଡ଼ି ଠିକ୍ କରି ଦେଇକି କହିଲେ ମୁଁ ସେଇ ଅନୁସାରେ ପ୍ରିପେୟାର୍ ହେଇକି ବାହାରିଥିବି ଆଉ ଆପଣଙ୍କ ସହିତ ଯିବି ଆଉ ଆଜ୍ଞା ଆଉ ଆଉ ଠକିବେନି ମୁଁ ନହେଲେ ହଇରାଣ ହେଇଯିବି ନମସ୍କାର